ଆମ ଭାଷା ହେଉଛି ଓଡ଼ିଆ ଆମେ ସାଧାରଣତଃ ଓଡ଼ିଆ ଭାଷାରେ କଥା କହିଥାଉ ଆମେ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ସବୁ ଭାଷା ତୁଳନାରେ ସହଜ ଓ ସୁନ୍ଦର ମଧ୍ୟ ବହୁତ ସହଜରେ ଓଡ଼ିଆ ଭାଷା ସମସ୍ତଙ୍କୁ ବୁଝା ପଡ଼ିଥାଏ ଓଡ଼ିଆ ଭାଷାରେ ଅନେକ ଖଣ୍ଡବାକ୍ୟ ଏବଂ ରୂଢ଼ି ଅଛି ଯେପରିକି ଅଣ୍ଟି ଛୁରୀ ତଣ୍ଟି କାଟେ ଏ ଘର ମାଉସୀ ସେ ଘର ପିଉସୀ ହାତର ସୁନା ଭେଣ୍ଡି ଏମିତି ଅନେକ ରୂଢ଼ି ମଧ୍ୟ ଲୋକମାନେ କହିବା ସମୟରେ ବ୍ୟବହାର କରିଥାନ୍ତି